ହ୍ୟାଲୋ ଆଜ୍ଞା ନମସ୍କାର ଆପଣ ଡକ୍ଟର୍ ଆଶିଷ କହୁଛନ୍ତି ନା ଆମର ଆଜ୍ଞା ମାଆ ଯେଉଁ ଆଖି ଅପରେସନ୍ କରିବା ପାଇଁ ଯିବେ ସେହି ଆପଣଙ୍କ ଯେଉଁ ମେଡ଼ିକାଲ୍କୁ ସେଠି କ'ଣ ଫ୍ୟାସିଲିଟି କ'ଣ ବେଡ଼୍ ଫେଡ଼୍ କ୍ଲି୍ନ୍ ଫ୍ଲିନ୍ ସବୁ ଓକେ ତ ହଉ ଆଜ୍ଞା ଆଉ ଆମର ଗୋଟେ ରୁମ୍ ଆଜ୍ଞା ବୁକିଂ କରି ଦେଇଥିବେ ବାହାରୁ ଆଜ୍ଞା କିଏ ଆଜ୍ଞା ବାହାରୁ କିଏ ଡକ୍ଚର୍ ଆସନ୍ତି କି ହଉ ଆଜ୍ଞା ଆମେ ଆଜ୍ଞା ଯିବୁ ହେଉଛି ଆଜି କେତେ ତାରିଖ ହେଲା ଚବିଶି ନା ତେଇଶି ଆମେ ଆଜ୍ଞା ସେହି ତିରିଶି କି ଏକ ଆଡ଼କୁ ଯିବୁ ଆଉ ଆଜ୍ଞା ପଇସା ପେମେଣ୍ଟ୍ କେତେ ଯେଉଁ ଧର ରୁମ୍ ରିଚାର୍ଜ ହଉ ଆଜ୍ଞା ହଉ ଓକେ ଆଉ ବିଜୁ କାର୍ଡ଼ ଆଜ୍ଞା କଟିବ କି ହଉ ଆଜ୍ଞା ହଉ ହଉ ଠିକ୍ ଅଛି

ଆଉ ଆଜ୍ଞା ମେଡ଼ିସିନ୍ ଆଜ୍ଞା ଫ୍ରି ନା ନା ପେମେଣ୍ଟ୍ ନା ଟିକେ ଆଜ୍ଞା କ କହିଥିଲେ ଆମେ ଟିକେ ଆଭଏଡ୍ ହେଇକି ତା'ପରେ ଯାଇଥାଆନ୍ତୁ ସେଇଥିପାଇଁ ଆଗରୁ ଆଜ୍ଞା ଯାଇଥିଲି ଯେ ସୁବିଧା କିଛି ନ ଥିଲା ସେଇଥି ପାଇଁ ଟିକେ ଫ୍ୟାସିଲିଟି ପାଇଁ ପଚାରୁଛୁ ଯେ ବେଡ଼୍ ମିଳୁ ନ ଥିଲା ତ ସେଇଥି ପାଇଁ ମୁଁ କହିଲି ଆଗେ କନଫ୍ରମ୍ ହେଇଯିବା ହଉ ଆଜ୍ଞା ହଉ ଠିକ୍ ଅଛି ଆଉ କ'ଣ ସୁବିଧା ଅଛି ଆଜ୍ଞା ସବୁ ଫ୍ୟାସିଲିଟି ହଉ ଆଜ୍ଞା ଆଉ ଆଣ୍ଠୁ ଗଣ୍ଠି ପାଇଁ ଆଜ୍ଞା ଡକ୍ଟର୍ ଆସିଥିଲେ କି କେଉଁଦିନ ଆସିବେ ଆଗେ କହୁନାହାଁନ୍ତି ଆମର ଆଉ ଜଣେ ଯିବ ଏଇଠୁ ତାଙ୍କ ପାଇଁ ଆଜ୍ଞା ଟିକେଟ୍ କରିବୁ ନା ସେମିତି ନେଇକି ପଳାଇବୁ ସାର୍ ଆଜ୍ଞା ବିଜୁ କାର୍ଡ଼ ନେବୁ ଆଜ୍ଞା ଆଜ୍ଞା ଆଧାର କାର୍ଡ଼ କି ରାସନ୍ କାର୍ଡ଼ କି ପ୍ୟାନ୍ କାର୍ଡ଼ ଖାଲି ଖାଲି ଆଧାର କାର୍ଡ଼ ହଉ ହଉ ଆଜ୍ଞା ତା ଆଜ୍ଞା ତାଙ୍କ ଘର ଲୋକ ଗଲେ ବି ତାଙ୍କର ବି ଦରକାର ହଉ ଆଜ୍ଞା ହଉ ହଉ ହଉ ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଆପଣ